ଭାଇ ମୁଁ ତୁମ ଦୋକାନରୁୁ ବ୍ଲେଜର୍ ଗୋଟେ ନେଲି ତୁମେ ଛଅ ମାସ ପାଇଁ ଦେଲ କିନ୍ତୁ କାହିଁ ଏହିଟା ଖରାପ ହେଇଗଲା ତୁମ ଦୋକାନର ଆମେ ହେଲୁ ରେଗୁଲାର୍ କଷ୍ଟମର୍ ତୁମେ ଏମିତି ଖରାପ ଜିନିଷ ଦେଲେ ହବ କି ତେଣୁ ମୋତେ ଆଉ ଗୋଟିଏ ବ୍ଲେଜର୍ ଦିଅ ତ ଅଛି ନ ଦେଲେ କେମିତି ହବ ଗୋଟିଏ ଥର ଧୋଇଲା ବେଳାକୁ ଖରାପ ହେଇଗଲା ଏଥର ଡୁପ୍ଳିକେଟ୍ ଦେବ ନାହିଁ ଯେମିତି ସେମିତି ଜିନିଷ ଦେଇ ଠକି ଦେଲେ ହେବ କି ଏକ୍ସଟ୍ରା ପଇସା ନେଲେ ନିିଅ ଭଲ ଜିନିଷ ଦିଅ ମୋର ପସନ୍ଦ ଥିଲା ଏ କଲର୍ ଉପରେ ମୋତେ ଏ କଲର୍ ଆକା ଦିଅ